ହଁ ଦୋକାନ ଖୋଲିଛି ଆଉ ଆଗ ଭଲି ଆଉ ବରା ସିଙ୍ଗଡ଼ା ଜିଲାପି ଏମିତି ତ କରାହେଉଛି ଆଉ ଚଣା ବି ହଁ ଚଣା ହଁ ନାଇଁ ନାଇଁ ଏବେ ଆଉ ଭଲ ନାଇଁ ଚାଲି ନାଇଁ ମାର୍କେଟରେ ବହୁ ନାଇଁ ନାଇଁ ଏମତି କିଛି ନାଇଁମ ସବା ବାକି ମାର୍କେଟ ମାର୍କେଟରେ ବହୁତ ଦୋକାନ ହେଲାନ ସେଥିର ଲାଗି ମାର୍କେଟରେ ଦୋକାନ ହେଲାନୁ ନା ବହୁତେ ବଲେ ସେଥିର ଲାଗି ନାଇଁ ହବାର୍ କେ କମ୍ ବିକ୍ରିରି ହଉଚି ଆଉ ହାଡ଼େ ତୁ ତୁ ପାଠ ସାଠ ପଢ଼ିଲୁ ଆଉ ହାଡ଼େ ଚାକିରି କଲୁ ବାହାରେ ରହିଲୁ ଆଉ ହାଡ଼େ ଭଡ଼ା ଭୁଡ଼ିଟେ କି ଘର ଘୋଡ଼ାଟେ ଦେଖିବେ ମୁଇଁ ଯିମି ଆଉ ହଁ ଛୁଆମାନଙ୍କୁ ତ ଗମେଣ୍ଟ ସ୍କୁଲରେ ଛୁଆମାନେ ପଢ଼ୁଚନ୍ ଆଉ ତାକୁ ନେଇଁ କିଛି ଏମିତି ଖର୍ଚ୍ଚ ନାଁ ହବାର୍ ଅଛି ଆଉ ଆଉ ଛୁଆମାନେ ହେମିତି ପଢ଼ୁଚନ୍ ମାଗଣା ପଢ଼ୁଚନ୍ ଆଉ ବଲେ ଆଉ କେମିତି କା ହଁ ହେଲେ ହାଡ଼ ହଁ କମର୍ସ ସ୍କୁଲରେ ଦେଇଦେଚନ୍ ଛୁଆମାନେ ମାଗଣା ପଢ଼ୁଚନ୍ ହଁ ସେମାନଙ୍କୁ ମାଗଣା ଖାଇବାର୍ ଲାଗି ମିଲୁଚେ ସେମାନେ ଖାଉଛନ୍ ଆଉ ତାଙ୍କର କିଛି ଖର୍ଚ୍ଚ ନାଇଁ ହବାର୍ ଯେ ସେଥିର୍ ଲାଗି ସବୁଥିକ ପାରି ହଉଚେ କମ୍ ବି ଖର୍ଚ୍ଚ ଲାଗୁଚି ହେଁ ଭଡ଼ା ହଁ ଭଡ଼ା ହେନ୍ତି ଚାରିଶ ପାଁଶହ ଲାଗିଯାଉଚି ଆଉ ଆଗ ତ କମ୍ ନଉଥିଲେ ଏବେ ଅଧିକ ନଉଚନ୍ ଭଡ଼ା ଦେଖୁଚ ଆଉ ସବୁଥିକ ରେଟ୍ ବଢ଼ୁଚି ବୋଲେ ଭଡ଼ା ବି ବହୁତ ଟେ ନେଉଚନ୍ ଆଉ ହାଡ଼େ ଭଡ଼ା ହାଡ଼େ ଘର ଭଡ଼ାଟେ ଦେଖିବେ ମୁଇଁ ହାଡ଼େ ଯମି ଭଲ କମ୍ କରି କମ ହିସାବରେ ଭଡ଼ା ଭୁଡ଼ି ନେବେ ବୋଇଲେ ହଁ ହାଡ଼େ ହାଡ଼େ ଦେଖିଲେ ହଁ ହାଡେ ଦେଖିଲେ ମୁଇଁ ଯିମି ଗାଁ ବୁଲୁଚ ବୋଲେ ଘର ଭଲ ଘର ଟେ ଦେଖାଦୁଖି କରବୁ ଆଉ ଯିମି ଏନେ ପାଖେ ରହିଲେ ବି ଭଲ ହବା ଆଉ ଇନେ ତ ଦୁକାନ ବହୁତ ହେଇଗଲାନ ହେତେ ବିକ୍ରି ବି ନାଇଁ ହେବାର୍ ହଁ ଫ୍ୟାମିଲି ନାଇଁ ଏକଲା ଗଲେ ଭଲ୍ ହେବା ଭାବୁଚେଁ ଆଉ ପରେ ପରେ ଫ୍ୟାମିଲି ନେଲେ ହବା କାଇଁ ଭାବୁଚେଁ ହଁ ଯଦି ଦୁକାନଟା ଭଲ୍ ଚାଲବା ତା'ପରେ

ହଁ ଆଉ ଭଲ୍ ଭଡ଼ା ନାଇଁ ଚାଲାବ ବୋଲି କିମିତ ହେବ

ହଁ ହଁ